ଆମ ଗ୍ରାମରେ ଥିବା ଡାକ୍ତରଖାନାଟି ବହୁତ ଭଲ ଏବଂ ପରିଷ୍କାର ପରିଚ୍ଛନ୍ନ ଅଟେ ସେଥିପାଇଁ ମୁଁ ସରକାରଙ୍କ ପାଖରେ ଅକାରଣୀୟ ଅଟେ ସେଥିପାଇଁ ମୁଁ ଯେ କିଛି ଡାକ୍ତରଖାନା ବିଷୟରେ କହିବାକୁ ଯାଉଛି ଆମର ଏଠାରେ ଥିବା ଡାକ୍ତର ଏବଂ ନର୍ସ ମ୍ୟାଡ଼ାମ୍ ବହୁତ ଭଲ ଅଟନ୍ତି ତାଙ୍କର ବ୍ୟବହାର ବହୁତ ଭଲ ଅଟେ ଏବଂ କଥାବାର୍ତ୍ତା ମଧ୍ୟ ଏଠାରେ ଆମକୁ ଦୁଇଜଣ ଡାକ୍ତର ଅଛନ୍ତି ଡାକ୍ତରଖାନାରେ ହେଲେ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଚିକିତ୍ସା କରିବାରେ ବହୁତ ବିଳମ୍ବ ହୋଇଥାଏ ସେଥିପାଇଁ ଆମେ ଏହି ଗୋଟିଏ କଥାରେ ହିଁ ମନ ଦୁଃଖ କରିବା କଥା କାହିଁକିନା ଆମର ଏହି ଗ୍ରାମକୁ ପାଞ୍ଚୋଟି ଗ୍ରାମ ଯୋଗ ହେଇଛି ପାଞ୍ଚୋଟି ଗ୍ରାମର ରୋଗୀଙ୍କ ସଂଖ୍ୟା ବହୁତ ଅଟେ ସେଥିପାଇଁ ଆମେ ସରକାରଙ୍କ ପାଖରେ ଅନୁରୋଧ କରିବା ଯେ ଆମର ଏହି ପଞ୍ଚାୟତର ଡାକ୍ତରଖାନାକୁ କିଛି ସଂଖ୍ୟକ ଡାକ୍ତର ଯୋଗାଇ ଦେଲେ ଆମର ଏଠାରେ ବହୁତ ଶୀଘ୍ର ଚିକିତ୍ସିତ ହୋଇ ବାହାରି ପାରିବା ଏଠାକାର ଔଷଧପତ୍ର ଏବଂ ଚିକିତ୍ସା ବହୁତ ଭଲ ଅଟେ